ଖେଳ ହଉଛି ମଣିଷର ପୁରା ସବୁ ଉପକାରିତା ଜିନିଷ ଗୋଟେ ଖେଳ ଦ୍ୱାରା ମଣିଷର ସବୁ ଶାରୀରିକ ସମସ୍ୟା କିଛି ହୁଏନି ଶାରୀରିକ ମାନସିକ ଧାରା ବି ବହୁତ ଭଲ ରୁହେ ଆଉ ଗୋଡ଼ ହାତ ସବୁର ଏକ୍ସ୍ରସାଇଜ୍ ହେଇଯାଉଛି ଗୋଡ଼ ହାତ ମୁଣ୍ଡଫୁଣ୍ଡ ସବୁ ଅଣ୍ଟା ପିଠି ସବୁ ହେଇଯାଉଛି ଆଉ ଖେଳ ମଣିଷ ଜୀବନ ଦୁନିଆଁରୁ ପୁରା ଅଲଗା କରିଦିଏ କେଉଁ ଜିନିଷ ବି କେଉଁ ଖେଳ ବି ଖେଳୁଥିଲେ ମଣିଷ ବାପା ମାଆକୁ ଭୁଲିଯାଏ ନିଜର ଲୋକ ବି ଭୁଲିଯାଏ ଆଉ ଖାସ୍ କରି କ୍ରିକେଟ୍ ହେଉଛି ବହୁତ ଭଲ ଖେଳ କ୍ରିକେଟ୍ ଖେଳ ରେ ଲୋକ ପୁରା ମାତି ଯାଆନ୍ତି ଯେ ଲୋକ ଦିନ ଖରା ତରା ସବୁ ବର୍ଷା ବର୍ଷ ସବୁବେଳେ ସବୁବେଳେ ଖେଳୁଛନ୍ତି ଖେଳିବା ଦ୍ୱାରା କୌଣସି ରୋଗ ବି ଯିଏ ଶାରିରୀକ ସୁସ୍ଥ ହେଇ ରହିବ କୌଣସି ରୋଗ ବି ଆଟାକ୍ ଆଟାକ୍ କରୁନି ଆଉ ଖେଳ ହେଉଛି ସବୁ ମଣିଷର ଉପକାରି ଜିନିଷ ଖେଳ ଖେଳିବା କଥା ସବୁଦିନ ସମସ୍ତେ ମଣିଷ ଖେଳ ଖେଳିବା କଥା କ୍ରିକେଟ୍ ହଉ ଭଲି ହଉ କି ଫୁଟବଲ୍ ହଉ ସବୁ ଜିନିଷ ଟିକେ ଟିକେ ଖେଳିବା କଥା ଆଉ ବିନା ଖେଳ ରେ ଆଜିକାଲି ବହୁତ ରୋଗ ଆଟାକ୍ କରୁଛି ସେଥିପାଇଁ ଖେଳ ହେଉଛି ମଣିଷର ସକରାତ୍ମକ ପ୍ରଭାବ ପକଉଛି ମଣିଷକୁ ଆଉ ଖେଳ ଖେଳିବା ଦ୍ୱାରା ଆଉ ମୁଁ ସେଥିପାଇଁ କହୁଛି ଯେ ପ୍ରତି ମଣିଷ କି ପୁରୁଷ ହଉ କି ମହିଳା ହଉ ଯେକୌଣସି ଜିନିଷ ଗୋଟେ ଖେଳ ଗୋଟେ ଖେଳିବା କଥା